ହ୍ୟାଲୋ

ହଁ ଆଜ୍ଞା ଏ ବରା ସିଙ୍ଗଡ଼ା ରେଟ୍ କେତେ ଗୋଟେ ବରାକୁ ଆଚ୍ଛା ଏତେ ରେଟ୍ କ'ଣ କହୁଛନ୍ତି ଯେ ଏତେ ରେଟ୍ ଓଡ଼ିଶାରେ ଆମ ସେପଟେ କଲକତାରେ ମାନେ ବହୁତ ଶସ୍ତାରେ ମିଳେ ଆଉ ଏଇଠି ଓଡ଼ିଶାରେ କ'ଣ ଏତେ ରେଟ୍ କାହିଁକି

ରେଟ୍ ଅଧିକ ଯେ ରେଟ୍ ଅଧିକର କାରଣଟା କ'ଣ ଆଜ୍ଞା

ଆଜ୍ଞା ତଥାପି ବହୁତ ରେଟ୍ ହୋଇଯାଉଛି ଟିକିଏ ଆମ କଲକତା ସାଇଡ଼୍ରେ ଏତେ ରେଟ୍ ନୁହଁ ସେଇଟା ହଁ ତ ଆପଣ କଲକତା ସାଇଡ଼୍ରେ ଆସନ୍ତୁ ସେପଟେ ଆପଣ ଯଦି ସେଇଠି ଠେଲା ଦେବେ ତ ଆପଣଙ୍କର ବେଶୀ ଲାଭ ହେବ ସେଇଠି

ହଁ ଖାଇବାଟା ହେବ ଯେ ଆପଣଙ୍କୁ ମୁଁ ମାନେ ସଜେସନ୍ ଦେଉଛି ଆପଣ ଯଦି କଲକତା ଯଦି ଆସନ୍ତେ ତା'ହେଲେ ଆମେ ମୁଁ ସେଇଠି ଆପଣଙ୍କ ପାଇଁ କିଛି ବ୍ୟବସ୍ଥା କରିଦିଅନ୍ତି ରହିବା ଖାଇବା ଦୋକାନ ଦେବା ପାଇଁ ସବୁ ବ୍ୟବସ୍ଥା କରିଦିଅନ୍ତି

ହଁ ଆଜ୍ଞା ଆପଣ ପ୍ରଥମେ ତ ଆପଣ ଠେଲା ଦେବେ ତା'ପରେ ତାହା ଟିକିଏ ଚାହିଦା ବଢ଼ିଲେ ଆପଣ ଆପଣଙ୍କ ଦୋକାନକୁ ଅଧିକ ବଢ଼େଇ ପାରିବେ ତା'ପରେ ରହିବା ରହିବା ସୁବିଧା ମୁଁ କରିଦେବି ଆପଣ ଚିନ୍ତା କରନ୍ତୁନି ଆଉ ତା'ପରେ ଆପଣ ଆପଣଙ୍କ ମେହେନତ ଦେଖେଇବେ ସେଇଠି ଆଉ ନୂଆ ଜାଗାକୁ ଗଲେ ତ ଏମିତି ଟିକିଏ ଅସୁବିଧା ହେବ ହିଁ ବାକି ଆପଣ କରିପାରିବେ ଆଜ୍ଞା